ଏକେ ଜାନୁଆରୀ ଦୁଇ ହଜାର କୋଡ଼ିଏ ଦୁଇ ଫେବୃୟାରୀ ଦୁଇ ହଜାର ଏକୋଇଶି ପାଞ୍ଚେ ମାର୍ଚ୍ଚ ଦୁଇ ହଜାର ତେଇଶି

ପଚିଶି ଡିସେମ୍ବର ଦୁଇ ହଜାର ତେଇଶି ପାଞ୍ଚେ ଫେବୃୟାରୀ ଦୁଇ ହଜାର ଚବିଶି